ସମ୍ବଲପୁରୀ ଶାଢ଼ୀ ଟିକେ କିଣିଥାନ୍ତି ଆପଣ କିଛି ଜାଣିଛନ୍ତି ଶାଢ଼ୀ ବିଷୟରେ ସେଇଠି କ'ଣ ଭଲ ପଡ଼ିବ ସେ ଖୋଲା ଅଛି କି ହଉ ଚାଲନ୍ତୁ ଜି ଜି ମାନେ ଆପଣଙ୍କର ସେଇଠି କିଏ ଚିହ୍ନା ପରିଚ ଅଛନ୍ତି ସେଇଠି କି ଯିବା ନହେଲେ ସମ୍ବଲପୁର ଟିକେ ନହେଲେ ଚାଲନ୍ତୁ ଆମ ସାଙ୍ଗରେ ଟିକେ ସମ୍ବଲପୁରୀ ଶାଢ଼ୀ କିଣିବା ଆଉ ଆମ ଏଇଠି ଏଇଠି ଗୋଟେ ଦୋକାନ ଅଛି ଦେଖିଲି ଆଜ୍ଞା ଏ ମାନେ ଶାଢ଼ୀ କ'ଣ ହାତରେ ଆପଣ ବୁଣିଛନ୍ତି ନା ଓ ମାନେ କେତେ ରେଞ୍ଜ୍ ରେଞ୍ଜ୍ କୁହନ୍ତୁ

କେତେ ରେଞ୍ଜ୍ ଭିତରେ ପଡ଼ିବ ଶାଢ଼ୀ ହଉ ନହେଲେ କିଣିବା ଟିକେ ଆଉ ମୁଁ ସାତ ଆଠଦିନ ପାଇଁ ବୁଲିବାକୁ ଆସିଛି ଆଜ୍ଞା ହଁ କିଣିବି କିଣିବି ଆଉ ଏ ଯେଉଁ ଏହି ଯେଉଁ ପଶାପାଲି ଶାଢ଼ୀଟା ସମ୍ବଲପୁରୀର ମାନେ କେତେ ରେଞ୍ଜ୍ ଭିତରେ ପଡ଼ିବ ହଁ ମୁଁ ଯାଏ ଆଜି ହଁ ଠିକ୍ ଅଛି ଆଜ୍ଞା ଆଜ୍ଞା ଆଉ ଚାଲୁ ନାହାନ୍ତି ମୁଁ ମୁଁ କିଣିବି ଏହି ଯେଉଁ ଏହି ଶାଢ଼ୀଟା କେତେ ପଡ଼ିବ ପଶାପାଲିଟା କଲର୍ ଫଲର୍ ଛାଡ଼ିବନି କଲର୍ ଫଲର୍ ଛାଡ଼ିବନି ପୁରା ପିୟୋର୍ ସମ୍ବଲପୁରୀ ନା ମିଶା ହଉ ଯେ ହଉ ଲୋକମାନଙ୍କ ପାଖକୁ ଯାଉଛି ପା ମୁଁ ଆପଣଙ୍କୁ ଟିକେ ପଚାରି ଦେଉଛି କିଣିଲେ କି କିଣିବି ଆଉ ହଁ ମୁଁ ଯିବି ସମଲେଇଙ୍କି ଟିକେ ଦେଖିବି ସମଲେଇ ଠାକୁର ଦେଖିବି ଘଣ୍ଟେଶ୍ୱରୀ ଦେଖିବି ଦେଖିକି ଶାଢ଼ୀ କିଣିକି ଆଣିବି ଆପଣ ତାଙ୍କ କଣ୍ଟାକ୍ଟ୍ ନମ୍ବର୍ ମୋତେ ଦେଇଦେବେ ନା ଆପଣ ମୋ ସାଙ୍ଗରେ ଯିବେ ଆଜ୍ଞା ହଉ ମୁଁ କିଣିବି ଆଉ ଓ ଏହି ଶାଢ଼ୀଟା ବହୁ ଆପଣ କ କଣ୍ଟାକ୍ଟ୍ ନମ୍ବର୍ ଦିଅନ୍ତୁ ମୁଁ ମୁଁ କ'ଣ ଯାଇକି ଦେଖୁଛି ହଁ ଏହି ଶାଢ଼ୀଟା ଆପଣ ସେ ହଁ ଦେଉ ନାହାନ୍ତି କଣ୍ଟାକ୍ଟ୍ ନମ୍ବର୍

ଆଜ୍ଞା ହଁ ହଁ ମୁଁ ଆସିବି ଆଜ୍ଞା ଆପଣଙ୍କ ଗୋଟେ ମୋତେ ଜଣେ ଆପଣଙ୍କ ମେମ୍ବର୍ ଫୋନ୍ ନମ୍ବର୍ ଦେଇଥିଲେ ମୁଁ ଏହି ଶାଢ଼ୀଟା ଦେଖିବାକୁ ଚାହୁଁଛି ଏ ମାନେ ଆପଣଙ୍କ ରିଲେସନ୍ କିଏ ଗୋଟେ ମୋତେ କହିଲେ ତ ଏଠିକି ଆସିବା ପାଇଁ ଏ ଯେଉଁ ପଶାପାଲି ଶାଢ଼ୀ ଆପଣ ଭଲ ରଖିଛନ୍ତି ହଁ ଏଇଟା ହଁ ଏଇଟା ବହୁତ ସୁନ୍ଦର ଲାଗୁଛି ବହୁତ ସୁନ୍ଦର ଲାଗୁଛି ଏଇଟା ହେଉଛି କେତେ ରେଞ୍ଜ୍ ଭିତରେ ହଁ ମୁଁ ଏଇଟା କିଣିବି ଆଉ କିଣିବି ଆଉ ହଉ ଦିଅନ୍ତୁ ଦିଅନ୍ତୁ ପ୍ୟାକିଙ୍ଗ୍ କରି ଦିଅନ୍ତୁ ଆଉ ପ୍ୟାକିଙ୍ଗ୍ କରି ଦିଅନ୍ତୁ ନେବି ଆଉ ଏଇଟା କଲର୍ ଫଲର୍ ଛାଡ଼ିବନି ଆଉ କ'ଣ ମାନେ